ଭାରତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଉଛି ଦୀପାବଳି ଦୀପାବଳିରେ ଆମ ଘରକୁ ଆଲୋକର ସହିତ ସଜେଇ ଥାଉ ଲାଇଟ୍ରେ ସବୁଆଡ଼େ ଦୀପ ଜଳାଇଥାଉ ଆମେ ସମସ୍ତେ ଦୀପାବଳିରେ ପିମ୍ପେଇ ଡକା ପିମ୍ପେଇ ଡକା ହୁଏ ସମସ୍ତେ ସବୁ ମାନେ ଯେଉଁ ମାନେ ସବୁ ମରିଯାଇଛନ୍ତି ତାଙ୍କୁ ମାନେ ତାଙ୍କ ମାନଙ୍କୁ ବି ଡକା ହୁଏ ତାପରେ ସମସ୍ତେ ଏଇଟି ଏକାଠି ହୋଇ ବହୁତ ବହୁତ ମଜା କରନ୍ତି ଦୀପାବଳିରେ ପିଠାପଣା ବି ହୁଏ ସମସ୍ତିଙ୍କ ଘରକୁ ଦିଅନ୍ତି ସମସ୍ତେ ବି ମଜାମସ୍ତିରେ ଏଇ ଦୀପାବଳିକୁ ମନର ସହିତ ବନାନ୍ତି ଆଉ ଗୋଟେ ପର୍ବ ହେଉଛି ଆମ ଭାରତରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପର୍ବ ହେଉଛି ହୋଲି ଯେପରି ସମସ୍ତେ ଆମେ ହୋଲିରେ ସବୁ ଗାଁର ଲୋକମାନେ ମଜାମସ୍ତି କରିଥାଉ ସମସ୍ତିଙ୍କ ଦେହରେ ରଙ୍ଗରେ ଆମେ କିଛି ରଙ୍ଗରେ ସମସ୍ତେ ବୁଡ଼ିଥାନ୍ତି ଆମ ଘରେ ବି ସେଥିପାଇଁ ପିଠାପଣା ହୋଇଥାଏ ରଙ୍ଗରେ ଆମେ ଝୋଟି ପକାଇଥାଉ ହୋଲିରେ ଆମ ଘରକୁ ସଜାଇ ଥାଉ